ସାର୍ ନମସ୍କାର ସାର୍ ଯେଉଁ ଆପଣ ଯେଉଁ ଔଷଧ ଦେଇଥିଲେ ସେ ଔଷଧ ଖାଇ ଦୁଇଦିନ ଭଲ ହେଇଯାଉଛି ପୁଣି ତିନି ଚାରି ଦିନ ପରେ ପୁଣି ଆଉ ଥରେ ଆରମ୍ଭ ହେଇଯାଉଛି ସେମତି

ସାର୍ ସେଠି ଗଲେ କିଛି ପଇସାପତ୍ର ସାର୍ ଆମର ଗରିବ ଲୋକ ଆଜ୍ଞା ପଇସାପତ୍ର ନାହିଁ କ'ଣ କରିବୁ ହଁ ଆଜ୍ଞା ଆଜ୍ଞା କହୁଛି ଆଜ୍ଞା ମୁଁ ଶୁଣିଥିଲି କ'ଣ ଭବାନୀପାଟଣା ଡାକ୍ତରଖାନାରେ ଭଲ ଚିକିତ୍ସା କରାଉନାହାଁନ୍ତି ବୋଲି

ନାହିଁ ମୋର ଜଣେ ସାଙ୍ଗ ଯାଇଥିଲେ ସେଇ ଡାକ୍ତରଖାନାକୁ ସେଇ କହିଲେ ଯେ ସେଠି ମାନେ ତୁମେ ବେଡ଼୍ରେ ପଡ଼ିକି ରହିବ କେହି ଆସିବେନି ଇଞ୍ଜେକ୍ସନ୍ ଦେବାକୁ ତୁମେ ଡାକୁଥିବ ମାନେ ଜଣେ ପରୀକ୍ଷା କରିବାକୁ ଯିବ ରକ୍ତ ପରୀକ୍ଷା ଆଜ୍ଞା ସାର୍ ଆପଣ ଗୋଟେ ଲେଖିକି ଦେଇ ଦେବେ କି ଲେଖିକି ଦେଇ ଦେଲେ ଆପଣଙ୍କର ଚିହ୍ନା ଅଛି ମୁଁ ତାଙ୍କୁ ଦେଲେ ମୋତେ ଟିକେ ସୁବିଧା ହୁଅନ୍ତା ଠିକ୍ ଅଛି ସାର୍ ସାର୍ ଆଉ କିଛି ମୋତେ ମାନେ ଅଧିକ ପଇସା ନେଇକି ଯିବାକୁ ପଡ଼ିବ କି କାଳେ ହଇରାଣ ହବ ସାର୍ ରହିବା ପାଇଁ ସେଠି ସବୁ ବେଡ଼୍ ଅଛି ସୁବିଧା ଅଛି ଆଚ୍ଛା ହଉ ସାର୍ ଠିକ୍ ଅଛି ଆପଣଙ୍କ ପରାମର୍ଶ ମାନିକି ମୁଁ ଯାଉଛି ଭାବନୀପଟଣା ଡାକ୍ତରଖାନାକୁ ଯଦି କିଛି ସୁବିଧା ଅସୁବିଧା ହେଲା ଆପଣଙ୍କୁ ଫୋନ କରିବି ଯେ ଯଦି କିଛି

ଆସିଲି ସାର୍ ନମସ୍କାର